ଘରେ ରୋଷେଇ କରିବା ଦ୍ୱାରା ଆମେ ସିଲିଣ୍ଡରଠୁ ବହୁତ ସତର୍କତା ସତର୍କତାର ଭାବରେ ରହିବା ଦରକାର ସିଲିଣ୍ଡରରେ ରୋଷେଇ କରିବା ଦ୍ୱାରା ଆମେ ଚାରି ସାଇଟ୍ କିଛି ଇତ୍ୟାଦି ନ ସାମଗ୍ରୀ ନ ରଖିବା ଦରକାର ଗ୍ୟାସ୍କୁ ଗୋଟେ ସାଇଟରେ ରଖିବା ଦରକାର ଝରକା କବାଟ ସବୁ ଖୋଲିବା ଦରକାର ରୋଷେଇ କରିବା ଦ୍ୱାରା ସିଲିଣ୍ଡରଠୁ ଦୂରେଇ ରହିବା ଦରକାର କାହିଁକି ନା ଆମର କ୍ଷତି ହୋଇପାରେ ସିଲିଣ୍ଡର ଗ୍ୟାସ୍ ଲିକ୍ ହେବା ଦ୍ୱାରା ତ ଗ୍ୟାସ୍ରେ ଆମେ ବିଭିନ୍ନ ବିଭିନ୍ନ ପ୍ରକାର ରୋଷେଇ କରିଥାଉ କିନ୍ତୁ ତାକୁ ସତର୍କତା ଭାବରେ କରିବା ଦରକାର କାହିଁକିନା ଆମେ ରୋଷେଇ କରୁଥିବା ବେଳେ କାହିଁକିନା ସିଲିଣ୍ଡର ଠିକ ନଥିବ ତ ତା ହାଇଟ ଲୁଜ ଥିବ ତାକୁ ସୁରକ୍ଷିତ ଭାବରେ ଦେଖିକି ଲଗେଇବା ଆଉ କେବେବି ହାତରେ ଧରିବନି ଗରମକୁ ସିଲିଣ୍ଡରରେ ସିଲିଣ୍ଡରରେ ଯଦି ନିଆଁ ବାହାରେ ତାକୁ କିଛି ମାନେ ପାଣି ଇତ୍ୟାଦି କିଛି ପକେଇବ ନାହିଁ ତାକୁ ଏକ କମଳ ଆଣିକି ଘୋଡ଼େଇବ ତ ସେ ସିଲିଣ୍ଡରରେ ଆମର ସିଲିଣ୍ଡରଠୁ ଆମେ ବହୁତ ସୁରକ୍ଷିତ ରହିବା ତାକୁ ଛେଚା ଛେଚି କରିବା ନାହିଁ ତାକୁ ଏକ ସୁରକ୍ଷିତ ଜାଗାରେ ରଖିବା ନିହାତି ଆବଶ୍ୟକ ଆମ ପାଇଁ ରୋଷେଇ କରିବା ଦ୍ୱାରା ଆମକୁ ବହୁତ ସାହାଯ୍ୟ କରେ ସିଲିଣ୍ଡର ସିଲିଣ୍ଡର ନଥିବା ଦ୍ୱାରା ଆମର କୌଣସି ବି କାର୍ଯ୍ୟ ହୋଇନଥାଏ କାହିଁକି ନା ସିଲିଣ୍ଡର ଦ୍ୱାରା ଆମେ ଇତ୍ୟାଦି ଖାଦ୍ୟ ପାଇଥାଉ ତ ସିଲିଣ୍ଡରକୁ ଆମେ ବହୁତ ସୁରକ୍ଷିତ ଭାବରେ ରଖିବା ନିହାତି ଆବଶ୍ୟକ